କୀଟନାଶକ୍ ରାସାୟନିକ୍ ସାର୍ ମାଟି କେ ନଷ୍ଟ୍ ଏକା କର୍ ଦେଇସି ଆମେ ଯଦି ହାତେ ତିଆରି କରିକିନା ସାର ବନେଇ କରି ନେ ଗୁବର୍ ହଉ ଯେ ଆମେ ପଶୁ ମାନଙ୍କର୍ ଏହିଟା କେ କରିକିନା ଆମେ ଯଦି ଦେଇ ପାରମା ବୋଲେ ମାଟି ଉର୍ବର୍ ହବାର୍ ଆମେ ଭଲ୍ ଚାଷ୍ ମିଲ୍ବା ଆ ଯେନ୍ତା ଆମେ ବାହାରୁ କିଣି ଆନୁଛୁଁ ମାରି ଦଉଛୁଁ ମନ୍ ଇଚ୍ଛା କୀଟନାଶକ୍ ଔଷଧ୍ ହଉ ଏ କିମ୍ ରାସାୟନିକ୍ ସାର୍ ମାନେ ହଉ ଆମର୍ ମାଟି କେ ବି ଖରାପ୍ କରୁଛେଁ ଆମ୍ ଦେହ୍ ଲାଗି ବି ଖରାପ୍ ଆମେ ସାର୍ ଲଗଲାଟା ଯଦି ଖାନା ଚାଉଲ୍ ଖଉଛୁଁ ପନିପରିବା ଖାଉଛୁଁ ଡାଲି ଖାଉଛୁଁ ସବୁ ଆମର୍ ଦେହ୍ ଲାଗି କ୍ଷତି କାରକ୍ ଆର୍ ଆମ୍ କେ କ୍ଷତି ବି କରଉଛି ଆଉ ଭଲ୍ ନାଇଁ ରାସାୟନିକ୍ ସାର୍ କୀଟନାଶକ୍ ଔଷଧ ଏଇଟା ସବୁ ଭଲ୍ ନାଇ